ଆମର୍ ପଶ୍ଚିମ୍ ଓଡ଼ିଶାରେ ଯେନ୍ଟା ହୋ ମେନ୍ ପର୍ବ ହେଲା ନୁଆଁଖାଇ ଆର୍ ନୁଆଁଖାଇ ପର୍ବଥି ଆମେ ଯେତ୍କି ଉସତ ହେସୁଁ ଖୁସି ହେସୁଁ ଆଉ ନାଚସୁଁ ଖାଇସୁଁ ପିସୁଁ ବହୁତ ଏନ୍ଜଏ କରସୁଁ ହେଟା ହିଁ ଆମର୍ ବଢେ ଏନ୍ଜଏ ଟାଇମ୍ ଟେ ଆଇସିଁ ଆଉ ଗାନା ବାଜାନା କରି କରି ନିଜର୍ ପରିବାର୍ ସାଙ୍ଗେ ମିଶିକରି ନଚା ଡେଗା ବହୁତ ହେସି ଆଉ ଗଣେଶ ପୂଜାଥି ବି ନାଚସୁଁ ଗଣେଶ ପୂଜା ଗଣେଶ ପୂଜା କରସୁଁ ତା'ପରେ ଯେନ୍ ଦିନ ଭସାଣି ହେସି ସେଦିନ ବଜା କରି କରି ବହୁତ ନାଚ୍ ଡ଼େଗ୍ କରସୁଁ ସାଙ୍ଗ୍ ହେଇକରି ସମସ୍ତେ ନାଚସୁଁ ବା ସେନ୍ ମାନେ ହେଲା ତା'ପରେ ନିଜର୍ ମାଁ ମଉସି ସମସ୍ତେ ନିଜର୍ ସାଙ୍ଗ ସର୍ସା ସମସ୍ତଙ୍କ ସଂଗେ ମିଶି ମିଶି ଗୁଲି କ ନାଚ୍ ଯେନ୍ କର୍ସୁଁ ବହୁତ ମଜା ଲାଗ୍ସି ଆଉ ସରସ୍ୱତୀ ପୂଜା ହେଲା ତା'ପରେ ସ୍କୁଲ୍ରେ ବି କେନ୍ସି ଫଙ୍କସନ୍ ହେଲା ସେଥିରେ ବି ଆମେ ସମସ୍ତେ ନାଚସୁଁ ସାଙ୍ଗ ସର୍ସା ହେଇକରି ନାଚସୁଁ ଭଲ୍ ଲାଗ୍ସି ଏନ୍ଜଏ କରସୁଁ ବହୁତ୍ ଆଉ ଛୁଆପିଲା ସାଙ୍ଗେ ବି ନାଚସୁଁ ନିଜର ଘର୍ ପରିବାର ସାଙ୍ଗରେ ବି କେନ୍ ଆଡ଼େ ଗଲେ ଗାନା ସୁନସୁଁ ସେଥିରେ ବି କେତେବେଲେ କିଏ ନାଚ୍ବାର୍ ଲାଗି କହିଦେବା ନାଚି ଦେସୁଁ ଆଉ ନିଜର ପଡ଼ା ପାଟେ ଭି କେନ୍ସି ବି ଫଙ୍କସନ୍ ହେଲା ସେଥିରେ ନାଚସୁଁ ସମସ୍ତେ ଭଲ ଲାଗ୍ସି ଆମର୍ ନିଜର୍ ସମ୍ବଲପୁରୀ ଗାନା ବହୁତ୍ ସୁନ୍ଦର ଲାଗ୍ସି ଆଉ ସେ ସେଇଟା ହିଁ ବାଜିଗଲେ ଆମର ନିଜେ ନିଜେ ନାଚିପକାସୁଁ ଆଉ ନୁଆଁଖାଇ ଟ ତ ଏମ୍ତି ତ ବହୁତ ଏନ୍ଜଏ କର୍ସୁଁ ନଚା ଡେ଼ଗା ଟା ଶୂନିଶ୍ଚେ ସେଥିର ନଚା ଡ଼େଗା ହେସିଁ ହେସିଁ ଆଉ ସମସ୍ତେ ଖୁସିରେ ବି ନାଚ୍ସନ୍ ବହୁତ ଭଲ ଲାଗ୍ସି